ଆମ ଅଞ୍ଚଳରେ ଯେଉଁ ମତ୍ସ୍ୟଜୀବିମାନେ ଅଛନ୍ତି ଯୋଉମାନେ ମାଛ ଧରାଳି ମାଛଧରା କାମ କରିଥାନ୍ତି ସେମାନଙ୍କ ଜାତି ହେଉଛି ସାଧାରଣତଃ କେଉଁଟ ଗୁଖା ଏଇସବୁ କେଟାଗୋରୀର ଲୋକ ଆମ ଅଞ୍ଚଳରେ ବସବାସ କରନ୍ତି ଆଉ ଏଇ ଗୋଷ୍ଠୀର ଲୋକ ପ୍ରାୟତଃ ସାଧାରଣତଃ ସବୁ ଅଞ୍ଚଳରେ ରୁହନ୍ତି ନାହିଁ ଏଇ କିଛି କିଛି ଅଞ୍ଚଳରେ ସେମାନେ ରହିଥାନ୍ତି ଆଉ ସେମାନଙ୍କ ଅଞ୍ଚଳ ସେମାନେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ମଧ୍ୟ ପାଳନ କରିଥାନ୍ତି ଆଉ ତା ମଧ୍ୟରୁ ଅନ୍ୟତମ ହେଉଛି ଗୋଟେ କେଉଁଟ ମେଳା ଯେଉଁଠିକି ତାଙ୍କର ମାନେ ନାଚ ଗୀତ କରି ସେମାନେ ଘୋଡ଼ା ନାଚ କରିଥାନ୍ତି ସେମାନେ ମେଳାରେ ମଧ୍ୟ ବହୁତ ଲୋକ ବହୁତ ଆଡୁ କେଉଁଟମାନେ ସେମାନଙ୍କର ଘୋଡ଼ାଭଳି ଗୋଟେ ସଜାହେଇଥିବ ଗୋଟେ ଘୋଡ଼ାକୁ ସେମାନେ ସେଥିରେ ନାଚି ନାଚି ନାଚି ନାଚିକି ଆସିକି ତାଙ୍କର ନାଚକୁ ଲୋକଙ୍କୁ ଦେଖାଇଥାନ୍ତି ଆଉ ସେଥିରେ ସେମାନେ ବହୁତ ଆନନ୍ଦ ଉତ୍ସାହର ସହିତ ସେମାନେ ବହୁତ ମଉଜରେ ଏହି ପର୍ବଟିକୁ ପାଳନ କରିଥାନ୍ତି ଏଥିରେ ମଧ୍ୟ ବିଭିନ୍ନ ପ୍ରକାର ମେଳା ବସିଥାଏ ଆଉ ଦିନେ ଦୁଇ ଦିନ ପାଞ୍ଚଦିନ ପର୍ଯ୍ୟନ୍ତ ବି ଗୋଟେ ଗୋଟେ ଜାଗାରେ ମେଳା ବିଭିନ୍ନ ଯାତ୍ରା ହୁଏ ଲୋକମାନେ ସେଥିରେ ମଧ୍ୟ ବହୁତ ଆନନ୍ଦ ଉପଭୋଗ କରିଥାନ୍ତି